ହଁ କୁହନ୍ତୁୁ ନା ଆସିନି ଆଉ ଦୁଇ ଚାରି ଦିନ ଗଲା ପରେ ପଠେଇଦେବି ପେନ୍ ଜାକ ଅଛି ଗୋଟେ ତିନି ଟଙ୍କା ଗୋଟେ ପାଞ୍ଚ ଟଙ୍କା ହଁ ଅଛି ପଚିଶ ଟଙ୍କା ବି ଅଛି ଗୋଟେ ପନ୍ଦର ଟଙ୍କା ପନ୍ଦର ଟଙ୍କା ବି ଅଛି ହଁ ଏବେ ତ ଏବେ ତ ଆସିନି ହଁ ବହି ଆସିଲା ଆସିକି ତ ଦୁଇ ଚାରି ଦିନ ଲେଟ୍ ହବ ମୁଁ ଆସିଲେ ପଠେଇଦେବି

ହଁ ହଉ ଠିକ ଅଛି ହଁ ଆଉ ଦୁଇ ଦିନ ରୁହ ଆସିଲା ପରେ ମୁଁ କଲ୍ କରି ଆଉ ଆସିକି ନେଇଯିବି